ହ୍ୟାଲୋ ଦିଦି ହଁ ଗୋଟେ ସାବୁନ୍ ଗୋଟିଏ ଆଣିଥିଲି ନିମ୍ବ ସାବୁନ୍ ସେ ସାବୁନ୍ଟା ଭଲ କାମଦେବ ବୋଲି ଆଣିଥିଲି ପିଲାମାନଙ୍କୁ କାଛୁକୁଣ୍ଡିଆ ଏନ୍ତି ହେଇଯାଇଥିଲାତ ସେଇଥିପାଇଁ ଆଣିଥିଲି ସେ ସାବୁନ୍ଟା କୁଆଡ଼େ ଭଲ କାମଦେଉନି ଯେତେ ଗାଧୋଇଲେ ବି କାଛୁକୁଣ୍ଡିଆ ଛାଡ଼ୁନି କି ସଫାସୁତୁରା ବି ହଉନି କି ମଳି ବି ଯାଉନି ତ ସେ ସାବୁନ୍ ଏତେ ପଇସା ଦେଇକି ଆଣିଥିଲି ଭଲ ସାବୁନ୍ ଟିଏ ବୋଲି ସାବୁନ୍ ତ ଭଲ କାମ ଦେଲାନି ପୁଣି ଆଉଥରେ ଅନ୍ୟ ସାବୁନ୍ କିଣିବାକୁ ପଡ଼ିବ ବେକାରେ ହେଇଗଲା ମୋ ପଇସା ମୁଁ ସେ ସାବୁନ୍ଟାକୁ ବହୁତ୍ ଭଲ ସାବୁନ୍ ବୋଲି କିଣିଥିଲି କିନ୍ତୁ ସେ ସାବୁନ୍ ଭଲ କାମ ଦେଲାନି କାଛୁକୁଣ୍ଡିଆ ମଳିଧୂଳି ଏମିତି ପୁରା ସଫା ହେବ ବୋଲିକି କିଣିଥିଲି ସାବୁନ୍ କିନ୍ତୁ ଭଲ କାମ ଦଉନି ତ ମୋ ପଇସାଟି ବେକାର କଲା ହଉ ଆଉ ଥରେ କେଉଁ ସାବୁନ୍ ଚେଷ୍ଟା କରିକି କିଣି ଦେଖିବା ସେଥିରୁ ହେଲେ ଭଲ କାମ ଦେବ ନା କ'ଣ କେମିତିକା ସାବୁନ୍ କେଜାଣି ବାପା ସେଇଟା ଭଲ ତ ଯାଉନି କାଛୁକୁଣ୍ଡିଆ ବି ଗଲାନି କି ସଫା ବି ଯାଉନି ମଳି ବି ଯାଉନି ସଫାସୁତୁରା କିଛି ବି ହଉନି ବେକାର୍ ହେଇଗଲା ମୋ ପଇସାଟା